ଓଡ଼ିଶାର ପ୍ରମୁଖ କ୍ରିଡ଼ା ଦଳ ଭିତରେ କ୍ରିକେଟ୍ ଫୁଟବଲ୍ ଏବଂ ହକି ବିଶେଷକରି ମାନ୍ୟତା ପ୍ରାପ୍ତ ଏବଂ ଓଡ଼ିଶାର ଲୋକମାନେ ପୁଅମାନେ ବିଶେଷକରି ପୁଅ ଝିଅମାନେ ଖେଳ ପ୍ରତି ବହୁତ ଭଲପାଇବା ରଖିଛନ୍ତି ଦେଖିବାକୁ ଗଲେ କ୍ରିକେଟ୍ ଏବଂ ହକିକୁ ବହୁତ ପସନ୍ଦ କରନ୍ତି ଗତ ବର୍ଷ ଦୁଇ ହଜାର ତେଇଶିରେ ବିଶ୍ଵ କପ୍ ଆମ ଭାରତ ବର୍ଷରେ ହେଇଥିଲା ଏବଂ ଏଇ ଖେଳକୁ ଦେଖିବାପାଇଁ ସମସ୍ତେ ଟିକେଟ୍ ନ ମିଳିଲେ ମଧ୍ୟ ବ୍ଲାକ୍ ଟିକେଟ୍କୁ ଅଧିକ ଟଙ୍କା ଦେଇ କ୍ରୟ କରି ସେଇ ଖେଳକୁ ଦେଖିବା ପାଇଁ ବା ଉପଭୋଗ କରିବାପାଇଁ ଆମ ଭାରତୀୟ ଯେତେସବୁ ଜେନେରେସନ୍ ଅଛନ୍ତି ୟଙ୍ଗ୍ ଜେନେରେସନ୍ ସମସ୍ତେ ଛୋଟରୁ ବଡ଼ମାନେ ଦେଖିବାକୁ ଯାଇଥିଲେ ସେହିଭଳି ଭାବରେ ଠିକ୍ ହକି ମଧ୍ୟ ଆମ ଓଡ଼ିଶାରେ ବିଶ୍ଵ କପ୍ ହେଇଥିଲା ସେଠି ବଡ଼ ବଡ଼ ଷ୍ଟାର୍ ବା ତାରକାମାନେ ଆମ ଓଡ଼ିଶାକୁ ଆସିଥିଲେ ଏହି ଖେଳକୁ ଉପଭାଗ କରିବାପାଇଁ ସେଥିପାଇଁ ଓଡ଼ିଶାର ପ୍ରମୁଖ ଖେଳ ହେଉଛି ହକି ଆଉ କ୍ରିକେଟ୍